ଆମ ରାୟଗଡ଼ା ଜିଲ୍ଲାର ଏକମାତ୍ର ମୁଖ୍ୟ ଡାକ୍ତରଖାନାଟିଏ ହେଉଛି ଡିଷ୍ଟ୍ରିକ୍ଟ୍ ହେଡ଼୍କ୍ୱାଟର୍ ହସ୍ପିଟାଲ୍ ରାୟଗଡ଼ା ଯେଉଁଟାକି ଇ ଯେଉଁଟା ଉପରେ ବିଭିନ୍ନପ୍ରକାରର ଲୋକ ନିର୍ଭର ଅଛନ୍ତି ଗ୍ରାମ ସ୍ତରରୁ ନେଇକି ସହର ସ୍ତରର ଲୋକ ଭି ନିର୍ଭର ଅଛନ୍ତି ଯେଉଁ କାରଣରୁ ତ ବହୁତ ଅଧିକା ମାତ୍ରାରେ ଲୋକ ହେବା କାରଣରୁ ଆମର ହସ୍ପିଟାଲ୍କୁ ବହୁତ ପ୍ରକାରର ଉଁ ପ୍ରବ୍ଲେମ୍ରୁ ଭି ଯୁଝିବାକୁ ପଡ଼ୁଛି ଯେମିତିକି କମ୍ ଟ୍ରିଟମେଣ୍ଟ୍ ଅ ହେଉଛି କମ୍ ଟ୍ରିଟମେଣ୍ଟ୍ ପାଇଁ କମ୍ ଏ ଜିନିଷ ଥାଉଛି କେତେବେଳେ କେମିତି କି କେତେ ଲୋକ ବି ଏ ଠିକ୍ ମାତ୍ରାରେ ତାଙ୍କର ଟ୍ରିଟମେଣ୍ଟ୍ ପାଇ ପାରୁନାହାନ୍ତି